ହଁ ମୁଁ ରଞ୍ଜନ ବାବୁ କହୁଥିଲି କ'ଣ କାମ ଥିଲା କହୁନାହାନ୍ତି ଆଜ୍ଞା ଆପଣ ଜମିରେ ରାସାୟନିକ ସାର ବ୍ୟବହାର କରୁଛ ନା ଜୈବିକ ସାର ବ୍ୟବହାର କରୁଛନ୍ତି

ଆପଣ ଗୋଟେ କାମ କରନ୍ତୁ ଆପଣ କାହିଁକି ଜିଆ ଖତ ଆଉ ଯୋଉ ଜୈବିକ ସାର କିଣୁଛନ୍ତି ନା ଆପଣ ନିଜେ ତିଆରି କରୁଛନ୍ତି କରିଛନ୍ତି ହଁ ଜିଆ ଖତ ଆପଣ କେମିତି ଆପଣ କେମିତି ସୁବିଧା ପାଇପାରିଲେ କେମିତି କ'ଣ କରୁଛନ୍ତି ଜିଆ ଖତ ଜିଆ ଜିଆ ଖତରେ କୁଣ୍ଡ ବନେଇଛନ୍ତି ଆପଣ ସେ ଜିଆ ଯେଉଁ ଛାଡ଼ିଛନ୍ତି ଜିଆ କେଉଁଠୁ ପାଇଛନ୍ତି ସେଇଟା ଦେଇଛନ୍ତି ଆପଣ ଯେଉଁ ଜିଆକୁ ରଖିକି ତା'ଉପରେ ଆପଣ ପଚା ନଡ଼ା ଫଡା ପକଉଛନ୍ତି ତ ସେଠି ତଥାପି ଏଇ ବର୍ଷ କେତେ କେ ଜି ଜିଆ ଖତ ଆପଣ ପାଇଛନ୍ତି ଆପଣଙ୍କ କୁଣ୍ଡରୁ ଗୋଟେ କାମ କରନ୍ତୁ ଆପଣ ସେ ଯେଉଁ ଜିଆ ଖତକୁ ଯାହା ବାହାରୁଛି ଆପଣ ତାକୁ ଜମିରେ ପକାନ୍ତୁ ହେଲା ଜମିରେ ପକାଇକି ଆପଣ ଗୋଟେ କାମ କରନ୍ତୁ ଆପଣ ଆପଣଙ୍କର କିଛି ଯୋଉ ନିମ୍ବ ଜାଣିଛନ୍ତି ନିମ୍ବ ଗଛରୁ ଯେଉଁ ନିମ ଫଳ ପଡ଼େ ହେଲା ତା'ର ଯୋଉ ପିଡ଼ିଆକୁ ବି ବ୍ୟବହାର କରନ୍ତୁ ମାନେ ସେ ବି ବହୁତ ତା'ର ମାନେ ରୋଗ ଫୋଗ ଦାଉରୁ ସେ ରକ୍ଷା କରିବ ଗଛକୁ ହେଲା ଆଉ ଜିଆ ଖତ ବି ପକେଇବ ଆଉ ପଚା ନଡ଼ା ପତ୍ର ଯାହା ବି ଆପଣ ଇଆଡ଼େ ସିଆଡ଼େ ନ ପକେଇକି ଗୋଟେ କୁଣ୍ଡ ବନେଇ କି ତା'ଉପରେ ପକେଇବେ ସେଠୁ ପଚି ସଢ଼ି ଗଲେ ସେଗୁଡ଼ାକ ବି ଜମିରେ ପକେଇବେ ଯାହା ଦ୍ୱାରାକି ଜମିରେ ଉର୍ବରତା ଆସିବ ଏବଂ ଆପଣଙ୍କର ମାନେ ଗଛର ଯେଉଁ ଫଳ ଦିଏ ତାହାର ଯେତିକି ଆଗରୁ କରିଥିବେ ତାଠୁ ଅଧିକ ଫଳ ବି ଦେବ ହେଲା ଏବଂ ଆଉ କ'ଣ ପଚାରୁଛନ୍ତି ପଚାରନ୍ତୁ

ଶୁଣନ୍ତୁ ଆପଣ ଗୋଟେ କାମ କରନ୍ତୁ ମୁଁ ତ ସୂର୍ଯ୍ୟମୁଖୀ ଆପଣଙ୍କ ପାଖରୁ ନେଇଯିବି ମୁଁ ଗୋଟେ ବ୍ୟବସାୟୀ ଆପଣଙ୍କ ପାଖରୁ ନେଇଯିବି କିନ୍ତୁ କେତେ କ'ଣ ସାର ପକାଇବେ କ'ଣ କରିବେ ତାହା ମୋ ଠାରୁ ଅଧିକ ଅଭିଜ୍ଞତା ଆପଣଙ୍କର କୃଷି ଅଧିକାରୀଙ୍କ ପାଖରେ ଅଛି ଆପଣ ତାଙ୍କ ପାଖରୁ ନମ୍ବର୍ ନେଇଆସିବେ ଆପଣ ଯେକୌଣସି ଆବଶ୍ୟକ ପଡ଼ିବ ଆପଣ ସେମାନଙ୍କୁ କଣ୍ଟାକ୍ଟ କରିବେ ଆପଣଙ୍କୁ ସୁବିଧା ସବୁ ପାଇପାରିବେ କେତେବେଳେ କୋଉ ଟାଇମ୍ରେ ସାର ପକେଇବେ କେତେ ବିହନ ଲାଗିବ କେତେ ଜମିରେ ହେବ ପାଣି କେତବେଳେ କେଉଁ ଟାଇମ୍ରେ ଲାଗିବ ସବୁ ଆପଣ ତାଙ୍କ କତିରୁ ସବୁ ପରାମର୍ଶ ପାଇପାରିବେ ଲଗେଇବେ ଆପଣ ସୂର୍ଯ୍ୟମୁଖୀ ଯାହା ବି ଲଗେଇଲା ପରେ ଯାହା ବି ସୂର୍ଯ୍ୟମୁଖୀ ହେଉଛି ଆଜ୍ଞା

ହଁ ଠିକ୍ ଅଛି ଆପଣ ବ୍ୟସ୍ତ ହୁଅନ୍ତୁନି ଆପଣଙ୍କର ସୂର୍ଯ୍ୟମୁଖୀ ଅମଳ ହୋଇସାରିଲା ପରେ ଆପଣଙ୍କଠୁ ମୁଁ ସବୁ ସୂର୍ଯ୍ୟମୁଖୀ ନେଇଆସିବି ଠିକ୍ ଅଛି ଧନ୍ୟବାଦ